ହଁ ଭାରତୀୟ ଗଣମାଧ୍ୟମ ବିଷୟରେ ମୁଁ ବହୁତ କିଛି ଜାଣିଛି ଯେପରି ନ୍ୟୁଜ ଚ୍ୟାନେଲରେ କନକ ଟିଭି ଓଟିଭି ନନ୍ଦିଘୋଷ ଆଉ କଳିଙ୍ଗ ନ୍ୟୁଜ ସେଭେନ ସେଥିରେ ସବୁ ନ୍ୟୁଜ ଆସେ ମାନେ ସବୁ ଗ ଦୁଷ୍କର୍ମ ଚୋରୀ ତା'ପରେ ମାନେ ଚୋରୀ ଆଉ ହେଉଛି ସେ ଯାହା ବି ସବୁ ଖବର ମାନେ ଜଗନ୍ନାଥ ମନ୍ଦିରରେ କ'ଣ ହେଲା ପୁରୀ ମାନେ ଭୁବନେଶ୍ଵର ନ୍ୟୁଜ କଟକ ନ୍ୟୁଜ ସବୁଠାର ନ୍ୟୁଜ ଆମ ଦେଶର ଟିଭିରେ ଦେଖାଇଥାଏ କିନ୍ତୁ ଆଉ ଓଟିଭି ଚ୍ୟାନେଲରେ ଆମକୁ ସଠିକ ସଠିକ ନ୍ୟୁଜ ଶିଖାଇଥାଏ କାହିଁକି ନା ଆଉ ସବୁ ନ୍ୟୁଜ ଚ୍ୟାନେଲ ମାନେ ମିଛ ଘଟଣାକୁ ବାରବାର ଦେଖାଇଥାଏ ଯେପରିକି କରୋନାରେ ଏତିକି ଲୋକ ମରିଗଲେ ଏହିଟା ହେଲା ସେହିଟା ମାନେ ବହୁତ କିଛି ବହୁତ କିଛି ମିଛ କଥା କହିଥାଏ କିନ୍ତୁ ଓଟିଭି ଆମକୁ ସଠିକ ନ୍ୟୁଜ ମାନେ ଭିଡ଼ିଓରେ ଦେଖାଇଥାଏ ଆଉ ନ୍ୟୁଜ ପେପର୍ରେ ଆମେ ମଧ୍ୟ ପଢ଼ିଥାଉ ମାନେ ଯେପରି ସମାଜ ଧରିତ୍ରୀ ପ୍ରେରଣା ଆଉ ସମ୍ବାଦ ସେଠାରେ ବହୁତ କିଛି ସଠିକ ନ୍ୟୁଜ ଆସିଥାଏ ଯେଉଁଟା କି ଆମ ଘର ଲୋକ ପଢ଼ିଥାନ୍ତି ଟିଭି ନଥିଲେ ବି ଯଦି ସମ୍ବାଦ ପତ୍ର ଆମ ଘରକୁ ଆସିଥାଏ ଆମେ ସେଥିରୁ ବି ମଧ୍ୟ ବହୁତ କିଛି ଶିଖିଥାଇପାରୁ